ଓଡ଼ିଆ ଭାଷା ଆମ ରାଜ୍ୟ ମଧ୍ୟରେ ଆଞ୍ଚଳିକ ଉପଭାଷା ଠାରୁ ବହୁତ ଭିନ୍ନ ଅଟେ କାରଣ ଓଡ଼ିଆ ଭାଷା ଅତି ସରଳ ଏବଂ ସହଜ ହୋଇଥାଏ କହିବାରେ ଏବଂ ଅନ୍ୟ ଲୋକମାନଙ୍କ ପ୍ରତି ଆଦାନ ପ୍ରଦାନ ଭାଷାରେ କୌଣସି ଅସୁବିଧା ହୋଇନଥାଏ ଏତଦ୍ୱାରା ଓଡ଼ିଆ ଭାଷାରେ ଲିଖିତ ନ ହୋଇଥିବା ମଧ୍ୟ ଗ୍ରନ୍ଥ ଗୁଡ଼ିକ ଯେମିତିକି ଭାଗବତ ହେଉ କିମ୍ବା ରାମାୟଣ ମହାଭାରତ ହେଉ ଏଗୁଡ଼ିକ ସଂସ୍କୃତରେ ଲେଖା ଯାଇଥିଲେ ମଧ୍ୟ ଏହାକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତିତ କରି ଓଡ଼ିଆ ଭାଷାରେ ଲେଖାଯାଉଛି ଯାହା ଦ୍ୱାରାକି ଲୋକମାନେ ଏହାକୁ ସମ୍ପୂର୍ଣ୍ଣ ଭାବରେ ପଢ଼ିବା ଦ୍ୱାରା ଏହାକୁ ସହଜରେ ବୁଝିପାରିବେ ଏବଂ ଏହାକୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରିବେ ସେଥି ଲାଗି ଓଡ଼ିଆ ଭାଷା ଆମର ରାଜ୍ୟ ମଧ୍ୟରେ ଆଞ୍ଚଳିକ ଉପଭାଷାରୁ ବିଭିନ୍ନ ଆକୃତିରେ ଅଲଗା ହୋଇଥାଏ ଏବଂ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ବହି ଗୁଡ଼ିକ ଛପାଯାଇଥାଏ ଯେମିତିକି ଆମର ଓଡ଼ିଆ ସ୍କୁଲ ମାନଙ୍କରେ ଓଡ଼ିଆ ବହି ହେଉ କିମ୍ବା ବିଭିନ୍ନ ବ୍ୟାକରଣ ହେଉ କିମ୍ବା ପୂଜା ପଦ୍ଧତିରେ ବ୍ୟବହୃତ ହେଉଥିବା ବହିଗୁଡ଼ିକ ଓଡ଼ିଆ ଭାଷାରେ ଅନୁବାଦିତ ଏବଂ ରୂପାନ୍ତରିତ କରାଯାଇଥାଏ ଯାହାଦ୍ୱାରାକି ଲୋକମାନଙ୍କୁ ଆହୁରି ପଢ଼ିବା ଏବଂ ବୁଝେଇବାରେ ସାହାଯ୍ୟ ହୋଇଥାଏ